ଆଜ୍ଞା ଏଇଟା ସାହୁ ବାସନ ଭଣ୍ଡାରକୁ ଲାଗିଲା ଆଜ୍ଞା ମୋର ଟିକିଏ ବାସନ ନେବାର ଦରକାର ଥିଲା ମୋ' ଭଉଣୀ ବାହାଘର ପାଇଁ ସବୁ ଆଇଟମ ଦରକାର ଗରା ଗ୍ଳାସ୍ ଥାଳି ଗଞ୍ଜ ଆଉ ପ୍ଲେଟ୍ ହେରିକା ସବୁ ଦରକାର ଥିଲା

ଷ୍ଟିଲ ଗରା କେତେ ହେବ କଂସାର ଆଉ ଗ୍ଲାସ୍ ଗ୍ଲାସ୍ କେତେ ଆସିବ ଗୋଟାକୁ କେତେ ଟଙ୍କା ଗ୍ଲାସ୍ ଗୋଟାକୁ କେତେ ଟଙ୍କା ଆଉ ଗଞ୍ଜ ବଡ଼ ବଡ଼ ସାଇଜ ବଡ଼ ସାଇଜ ବଡ଼ଟା ଟିକେ ବେଶି ହେଇ ଯାଉନି ମୋ'ର୍ ଭଉଣୀ ବାହାଘର ଲାଗି ନବାର ଥିଲାତ ଟିକେ ଟିକେ ବେଶି ହେଇଯାଉଛେ ବହୁତ ସାମାନ୍ ନେବାର୍ ଅଛେ ଟିକେ ଡ଼ିସକାଉଣ୍ଟ୍ କରୁନ୍ ଆଜ୍ଞା ମୋର୍ ପାଞ୍ଚ୍ ଦିନ ଛାଡ଼ିକେ ନେବାର ଅଛେ ଠିକ ରେଟ୍ ଯଦି ଦେବେ ଆମେ ଆପଣଙ୍କ ଦୋକାନ୍ରୁ ହିଁ ସବୁ ବାସନ ନମୁଁ ହଉ ଆଜ୍ଞା ଠିକ୍ ଅଛେ ମୁଇଁ ଆପଣଙ୍କ ଦୁକାନ୍କେ ଏକ୍ ଦୁଇ ଦିନ ଭିତ୍ରେ ଜିମି ଆଉ ଆମେ ଭଲ୍ସେ କଥା ହମା ହଉ କଂସା ପିତଳ ରଖୁଛନ୍ କଂସା ରେଟ୍ କେତେ ଟଙ୍କା ସେ ରମେଶ ଦୁକାନ୍ରେ ତ କମ୍ ନଉଛନ୍ ଆପଣ କେମିତି ଏତେ ନେଇଯାଉଛନ୍ ହଉ ହଉ ଟିକେ କମ କରିବେ ହଉ କଂସା ପିତଳର ବି ସବୁ ନବାର ଅଛି ତ ସବୁ ସାମାନ୍ ନମୁ ଦେଖିକି ଟିକେ ଆପଣ ଡ଼ିସକାଉଣ୍ଟ୍ କର୍ବେ ଆଉ ମାର୍କେଟରୁ ଯେନ୍ତା ଟିକେ ଶସ୍ତା ନେମୁ ଡିସକାଉଣ୍ଟ୍ ଭଲ୍ସେ କର୍ବେ ଯେହେତୁ ଆମେ ବାହାଘର ସାମାନ ନମୁ ନା ବହୁତ କେ ନମୁ ହଉ ଠିକ ଅଛି ଆସ୍ବି